ଭାରତରେ ଅନେକ ପ୍ରକାରର ଚାକିରୀ ଉପସ୍ଥିତ ଅଛି ଯେନ୍ଟାକି ଆଇ ଏ ସ୍ ଆଇ ପି ଏସ୍ ପି ଓ ଜୁନିଅର ଆସିଷ୍ଟାଣ୍ଟ ଯେନ୍ଟା କ୍ଲର୍କମାନେ ବୋଲେ ବହୁତ ପ୍ରକାର ଚାକିରୀମାନେ ଅଛେ ଏଠାନେ ବୋଲେ ଚାକିରି ବୋଲେ ୟୁଟ୍ୟୁବର ମାନେ ବି ଏଇ ଗୁଟେ ଗୁଟେ ଚାକିରିଟିଏ କରୁଛନ୍ ୟୁଟ୍ୟୁବର ଯେନ୍ଟା ଆରୁ ଭାରତର ଯୁବକମାନେ ଚାହେଁସନ୍ ଯେ ନିଜର ଫ୍ୟାମିଲିକେ କେନ୍ତା କରି ଭଲ୍ସେ ରଖ୍ମୁ ଆରୁ ନିଜେ କେନ୍ତା କରି ସଫା ସୁୁତୁରା ବୋଲେ ଘର ଘୁରାନୁ ସବୁ ପୁରାପୁରି ଭଲ୍ସେ ରବା ଇଟା ହିଁ ଚାହେଁସନ୍ ଭାରତୀୟ ଯୁବକମାନେ